ଓଡ଼ିଆର ଗୋଟେ ପୁସ୍ତକ ଅଛି ଯେଉଁଟା କି ଉଛିି ପରଚା ଆମ ଓଡ଼ିଆ ଭାଷାରେ ଯେଉଟା କିଏ ଲେଖିଥିଲେ ଗୋପୀନାଥ ମହାନ୍ତି ଲେଖିଥିଲେ ହଁ ଏ ପୁସ୍ତକଟି ଭଲ ମୋତେ କହିଥିଲେ ଜଣେ ସେ ଭଲ ହିସାବରେ କହିଥିଲି କିନ୍ତୁ ମୁଁ କେବେ ତ ପଢ଼ିନି ଭଲ ସେ ତ ଜାଣି ହଁ ବୁଝେ ଆପଣ ତୁ ସେଇଟା ଓଡ଼ିଆରେ ଅଛି ନା ବୁଝି ହୁଏ କିନ୍ତୁ କେତେ ଭଲ ଭାବରେ କେବେ ମୁଁ ପଢ଼ିନି ତ ଜାଣି ନିହାତି ଆଉ ପସନ୍ଦ ପସନ୍ଦ କ'ଣ ସେଇଟା ଗୋଟେ ଅଛି ଷ୍ଟୋରି ଷ୍ଟୋରି ଅଫ୍ ସେ କହିଥିଲେ ଗୋଟେ ଟେଲ୍ କହିଥିଲି ଯେ ଶୁକ୍ରଜାନି ସେ ସେଇ ବିଷୟରେ ଲେଖିଥିଲେ ତାଙ୍କ ଫ୍ୟାମିଲି ବିଷୟରେ ଲେଖିଥିଲେ ହଁ ସେ ବିଷୟରେ ସେ ପରଜାର ଅଛି ଓ ଶ୍ରୀ ଗୋପିନାଥ ମହାନ୍ତିଙ୍କ ବଡ଼ ଲେଖ ମାନ ଲେଖଟେ ଲେଖନା ଗୋଟେ ସେ ଷ୍ଟୋରିଟି ବୁକ୍ ଆଉ ସେ ଗୋଟେ ଆମ ଓଡ଼ିଶାର ଫେମସ୍ ବହିଟି ଅଛି ଆଉ ସେ ମୋତେ ବହୁତ ଭଲ ଲାଗେ ଭଲ ଲାଗେ କିଁ ଭଲ ଲାଗେ ଯେଉଁ ଶୁଣିଥିଲେ ବୋଧେ ସେଇଟା ଭଲ ଲାଗେ କାଣ ବାକିଟା ମୁଁ ଜାନି